ହ୍ୟାଲୋ ମାଁ ତାରିଣୀ ହୋଟେଲ୍ରୁ କହୁଛନ୍ତି ମୁଁ ଚିନ୍ମୟୀ ସାହୁ କହୁଥିଲି ଆପଣଙ୍କ ହୋଟେଲ୍ରେ କଣ କଣ ଆଇଟମ୍ ସବୁ ରହୁଛି ସାଧାରେ କଣ କଣ ରହୁଚି ନନ୍ଭେଜ୍ରେ କଣ କଣ ରହୁଛି ସାଧା ପ୍ଲେଟ୍ ଆପଣଙ୍କର କେତେ ପଡ଼ୁଛି ନନ୍ଭେଜରେ ମଶୃମ୍ ଚିଲି ମଶୃମ୍ ପନିର୍ ମଟନ୍ ଚିକେନ୍ ସବୁ ପ୍ଲେଟ୍ କେତେ କଣ ରେଟ୍ ସବୁ ରହୁଛି କେଉଁ ପ୍ଲେଟ୍ କେତେ ରହିଲେ ଆମର ଆଗକୁ ମାନେ ମ୍ୟାରେଜ୍ ଅଛି ଆପଣ ଆମ ଘରକୁ ବହୁତ ବନ୍ଧୁବାନ୍ଧବ ଆସିବାର ଅଛି ସେମାନଙ୍କ ପାଇଁ ସବୁ ଯଦି କହି ଆପଣ ଠିକ୍ ରେଟ୍ କହିବେ ତାହାଲେ ଆମେ ଆପଣଙ୍କ ପାଖରୁ ଆପଣଙ୍କର ସବୁ ଜିନିଷ ଅର୍ଡ଼ର୍ କରିବୁ ଏ କେଉଁ ଜିନିଷର ପ୍ଲେଟ୍ କେତେ ରହୁଛି ମଶୃମ୍ ପ୍ଲେଟ୍ କେତେ ରହୁଛି ମଟନ୍ ପ୍ଲେଟ୍ କେତେ ରହୁଛି ଚିଲି ଚିକେନ୍ କେତେ ରହୁଛି ବିରିୟାନୀ କେତେ ରହୁଛି କେଉଁଥିର କେଉଁ ପ୍ଲେଟ୍ର ଦାମ୍ କେତେ ରହୁଛି ସେଇ ଅନୁସାରେ ଆମେ ଅର୍ଡ଼ର୍ କରିବୁ ଆପଣଙ୍କର ବେଶୀ ମସଲାଯୁକ୍ତ ହୋଇନଥିବ ଖାଦ୍ୟ ଟେଷ୍ଟି ହୋଇଥିବ ସମସ୍ତେ ଖାଇବାକୁ ଭଲ ପାଉଥିବେ ସମସ୍ତଙ୍କର ପସନ୍ଦ ହେଉଥିବା ଦରକାର ଆପଣ ଠିକ୍ ଟାଇମ୍ରେ ଆଣିକି ଦେଇପାରିଲେ ଆମେ ଆମେ ଆମର ଜିନିଷ ଅର୍ଡ଼ର୍ କରିବୁ ଆମେ କଣ ସାଧା ହେଲେ ଶହେ ପ୍ଲେଟ୍ ଅର୍ଡ଼ର୍ କରିବୁ କି ମଟନ୍ ଅର୍ଡ଼ର୍ କରିବୁ ଚିକେନ୍ ଅର୍ଡ଼ର୍ କରିବୁ ମଶୃମ୍ ପନିର୍ ଏସବୁ ଜିନିଷ ଅର୍ଡ଼ର୍ କରିବୁ ଆପଣ ଠିକ୍ ସମୟରେ ଦେଇପାରୁଥିବା ଦରକାର ଠିକ୍ ସମୟରେ ଆପଣ ଦେଇପାରିଲେ ଆମେ ଆପଣଙ୍କୁ ଅର୍ଡ଼ର୍ କରିବୁ